ଆମ ଅଞ୍ଚଳରେ ବହୁତ ଗୁଡ଼ିଏ ନଦୀ ଯାଇଛି ଛୋଟ ଛୋଟ ନଦୀ ଯାଇଛି ବଡ଼ ବଡ଼ ନଦୀ ଯାଇଛି ବଡ଼ ବଡ଼ ନଦୀମାନଙ୍କ ମଧ୍ୟରେ ଯେପରିକି ମହାନଦୀ ତେଲ୍ ନଦୀ ଏବଂ ସୁକ୍ତେଲ ନଦୀ ଏହି ନଦୀ ଗୁଡ଼ିକ ଅନ୍ୟତମ ଓଡ଼ିଶାର ବୃହତ୍ତମ ନଦୀ ମଧ୍ୟରୁ ମହାନଦୀ ହେଉଛି ପ୍ରଥମ ଓଡ଼ିଶାର ସେଟା ହେଉଛି ବୃହତ୍ତମ ନଦୀ ଏବଂ ଏହି ମହାନଦୀ ଉପରେ ହୀରାକୁଦ ଜଳଭଣ୍ଡାର ଅଛି ଯାହା ପ୍ରାୟତଃ ବହୁତ ଗୁଡ଼ିଏ ଅଞ୍ଚଳକୁ ଜଳ ଯୋଗାଣ କରିଥାଏ ପାନୀୟ ଜଳ ଯୋଗାଣ ହଉ କିମ୍ବା ଚାଷ ପାଇଁ ପାଣି ଯୋଗେଇ ଦେଇଥାଏ ସେହିପରି ଅନ୍ୟତମ ହେଉଛି ତେଲ୍ ନଦୀ ମଧ୍ୟ ତେଲ୍ ନଦୀ ଆମ ଅଞ୍ଚଳରେ ମଧ୍ୟ ଯାଇଛି ଆଉ ସୁକ୍ତେଲ ନଦୀ ମଧ୍ୟ ଆମ ଅଞ୍ଚଳରେ ଯାଇଛି ବର୍ତ୍ତମାନ ସୁକ୍ତେଲ ନଦୀରେ ଗୋଟିଏ ଡ୍ୟାମ୍ ଯାଇକି ଲୋୟର ସୁକ୍ତେଲ ସେଟା ତିଆରି ହେଉଛି ଏବଂ ସେହି ଜଳ ଡ୍ୟାମ୍ ଯେଉଁ ତିଆରି ହେଉଛି ସେଥିରୁ ଅନେକ ଗୁଡ଼ିଏ ଲୋକ ଲାଭ ପାଇପାରିବେ